ହ୍ୟାଲୋ ଓଲାରୁ କହୁଛନ୍ତି ତ ମୁଁ ସୋମନାଥ କହୁଥିଲି ଆମ ପରିବାରର ସମସ୍ତ ଲୋକ ଆମେ ମିଶିକରି ଆରଡ଼ିର ଆଖଣ୍ଡଳମଣି ମନ୍ଦିର ଯାଇଥାନ୍ତୁ ସେଥିପାଇଁ ଏକ ଗାଡ଼ି ଆବଶ୍ୟକ ଥିଲା ଆପଣଙ୍କ ପାଖରେ ସମୟ ଅଛି କି ଠିକ୍ ଅଛି ଆମେ ଆସନ୍ତା ସୋମବାର ଦିନ ଯାଇଥାନ୍ତୁ ଛଅ ଜଣ ସଦସ୍ୟ ଆମେ ଠିକ୍ ଅଛି ଯିବା ଆଉ ଆସିବା ପାଇଁ କେତେ ପଇସା ଲାଗିବ ନାହିଁ ଆମେ ସେଠି ଅଳ୍ପ ସମୟ ରହି ବାହାରଯାଇଥାନ୍ତୁ ଠିକ୍ ଅଛି ଯିବାକୁ କେତେ ସମୟ ଲାଗିବ ହଁ ଆମେ ସେଠି ପହଁଞ୍ଚିଲା ପରେ ଆପଣ ଟିକେ ଅପେକ୍ଷା କରିଥାନ୍ତେ ଏବଂ ଆମେ ବୁଲାବୁଲି ସାରି ପୁଣି ଫେରି ଆସିଥାନ୍ତୁ ଠିକ୍ ଅଛି ମୁଁ ମୋର ଠିକଣା ଏବଂ ପଇସା ବାବଦରେ ଆପଣଙ୍କୁ ପୁଣି ଜଣାଇଦେବି ଧନ୍ୟବାଦ